ଆମ ଦେଶର ଡାକ୍ତରଖାନାମାନଙ୍କରେ ଆମ୍ବୁଲାନ୍ସ ସେବା ରହିଛି ଏବଂ ବିଭିନ୍ନ ରୋଗ ପାଇଁ ଉପଯୁକ୍ତ ଅଭିଜ୍ଞତା ଥିବା ଡାକ୍ତର ମଧ୍ୟ ଅଛନ୍ତି ପୂର୍ବରୁ ଯେତେବେଲେ ଭଲ ଡାକ୍ତରଖାନା ଥିଲା ଲୋକମାନେ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ପାରୁନଥିଲେ ଏବଂ ମୃତ୍ୟୁ ମଧ୍ୟ ହୋଇଯାଉଥିଲା କିନ୍ତୁ ବର୍ତ୍ତମାନ କୌଣସି ଅସୁବିଧା ହେଉ ନାହିଁ କୋଭିଡ୍ ମହାମାରୀରେ ଲୋକମାନେ କୋଭିଡ୍ ଯୋଗୁଁ ମରିଯାଉଥିଲେ ଏବଂ ସବୁବେଳେ ମାସ୍କ ବ୍ୟବହାର କରୁଥିଲେ ଘରୁ କେହି ବାହାରୁନଥିଲେ